ଆମ ରାଜ୍ୟର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଏହା ଆମର ମାତୃଭାଷା ମଧ୍ୟ ଆମ ଓଡ଼ିଶାର ସମସ୍ତ ଅଞ୍ଚଳରେ ଓଡ଼ିଆ ଭାଷା ପ୍ରଚଳିତ ଅଛି ତା' ସହିତ ବିଭିନ୍ନ ଉପଭାଷା ଆଞ୍ଚଳିକ ଭାଷା ମଧ୍ୟ ଆମ ରାଜ୍ୟରେ ପୁରା ସବୁ ଅଞ୍ଚଳରେ ଦେଖାଯାଏ ସେଗୁଡ଼ିକ ମଧ୍ୟ ଯେନ୍ତା ସମ୍ବଲପୁରୀ ଭାଷା ସାନ୍ତାଳି ଭାଷା କଉ ଭାଷା କୁଇ ଭାଷା ଆଦି ଅନେକ ପ୍ରକାର ଭାଷା ଅଛି ଆମ ଓଡ଼ିଶାର ବିଭିନ୍ନ ପ୍ରକାର ଭାଷା ଥିଲେ ମଧ୍ୟ ଆମର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଯାହା ଆମ ସମସ୍ତଙ୍କୁ ଏକାଠି କରି ରଖୁଛି ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓଡ଼ିଆ ଭାଷାରେ ପ୍ରଚଳିତ ଆମର ସମସ୍ତ ପାଠ୍ୟ ପୁସ୍ତକ ବା ଅନ୍ୟାନ୍ୟ ପୁସ୍ତକ ବା ସମ୍ବାଦ ଖବରକାଗଜ ଆଦି ସବୁ ଓଡ଼ିଆ ଭାଷାରେ ପ୍ରଚଳିତ ଆମ ରାଜ୍ୟରେ ପ୍ରାୟ ଅଧିକାଂଶ ଲୋକ ସେମାନଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇଥାନ୍ତି କାରଣ ସେମାନଙ୍କ ଆୟ ମଧ୍ୟ ତ କମ ଥାଏ ଏବଂ ଅନ୍ୟ ବେସରକାରୀ ସ୍କୁଲରେ ସେମାନେ ନାମ ଲେଖାଇଲେ ସେମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ଏବଂ ସେ ପିଲା ସେହି ବେସରକାରୀ ସ୍କୁଲରେ ଅନ୍ୟ ଭାଷାକୁ ପ୍ରାଧାନ୍ୟ ଦିଆଯାଇଥାଏ ମାନେ ଇଂରାଜୀ ଭାଷାକୁ କିନ୍ତୁ ଆମ ରାଜ୍ୟର ଲୋକମାନେ ଜାଣନ୍ତି ଯେ ଓଡ଼ିଆ ଭାଷା ଆମର ହେଉଛି ମୁଖ୍ୟ ଏବଂ ସେହି ସରକାର ବିଦ୍ୟାଳୟରେ ପାଠ ପଢ଼େଇଲେ ଓଡ଼ିଆ ଭାଷା ପିଲାମାନେ ଶିଖିପାରିବେ ଏବଂ ଓଡ଼ିଆ ଭାଷାକୁ ଆୟତ କରିପାରିବେ ସେହି ପିଲାମାନେ ଛୋଟବେଳୁ ଆମ ଓଡ଼ିଆ ଭାଷାକୁ କରତକ ଚେଷ୍ଟା କରିଥାନ୍ତି ଏବଂ ସେଥିରେ ସଫଳ ହୋଇଥାନ୍ତି ଆଜିକାଲି ଆମ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉଛନ୍ତି ସେମାନେ କେମିତି ଓଡ଼ିଆ ଭାଷାର ବେଶି ପ୍ରଚାର ପ୍ରସାର ହୋଇପାରିବ ସେ ଉପରେ ସରକାରୀ ସ୍ତରରେ ଉଦ୍ୟମ କରୁଛନ୍ତି ଯେମିତିକି ଆଜିକାଲି ଅଫିସର ସବୁ ଫାଇଲ କାଗଜପତ୍ର ଇତ୍ୟାଦି ସବୁ ଓଡ଼ିଆ ଭାଷାରେ ଚାଲୁଅଛି ଏବଂ ଯାହା ଯାହା ଯାହା ଅଛି ନାମ ଫଳକ ବା ଆଉ କୌଣସିରେ ଲେଖା ପାଇଁ ସବୁଥିରେ ଓଡ଼ିଆ ଭାଷାକୁ ବ୍ୟବହାର କରାଯାଉଅଛି